ଆମ ଗ୍ରାମରେ ଲୋକ ସଂଖ୍ୟା ହେଉଛନ୍ତି ହଜାର ଆମ ଗ୍ରାମରେ ଗୋଟିଏ ମିଲ୍ ଅଛି ସେହି ମିଲ୍ରେ ବ୍ୟବସାୟ ମଧ୍ୟ ଭଲ ହୁଏ ସେହି ମିଲ୍ରେ ଧାନ ପେଶାଯାଏ ଗହମ ପେଶାଯାଏ ତେଲ ବି ମଧ୍ୟ କରାଯାଏ ଏବଂ ବ୍ୟବସାୟରେ ଆଲୋଚନା କରିବାକୁ ଗଲେ ଏଠି ଆମେ ଦେଖିବାକୁ ପାଇବା ଯେ ବ୍ୟବସାୟରେ ବହୁତ ଉନ୍ନତି ହୁଏ କାରଣ ଧାନ ଗହମ ତେଲ ଇତ୍ୟାଦିକୁ ଲୋକମାନେ ବହୁତ ବ୍ୟବହାର ମଧ୍ୟ କରନ୍ତି ଧାନକୁ ମଧ୍ୟ ବେଶି ଗୁରୁତ୍ଵପୂର୍ଣ୍ଣ ଦିଅନ୍ତି କାରଣ ଖାଦ୍ୟ ଆମେ ଖାଇଲେ ହିଁ ବଞ୍ଚିବା ଆମ ଗ୍ରାମର ଲୋକମାନେ ସେହି ଗୋଟିଏ ମିଲ୍କୁ ହିଁ ଯାଆନ୍ତି ଏବଂ ସେହି ମିଲ୍ର ବ୍ୟବସାୟକୁ ସଫଳ କରନ୍ତି ଏବଂ ଗ୍ରାମୀଣ ସମୁଦାୟର ଆରମ୍ଭ ହୋଇଛି ଆମ ଗାଁରେ ଗୋଟିଏ ପଞ୍ଚାୟତରେ ଲୋକମାନେ ହଜାରେ ଲୋକ ସଂଖ୍ୟା ବାସ କରୁଛନ୍ତି ଏବଂ ଲୋକମାନଙ୍କର ସୁବିଧା ଅସୁବିଧାରେ ଗ୍ରାମୀଣ ସମୁଦାୟ ସବୁବେଳେ ସାହାଯ୍ୟ କରୁଥାଏ